ସେଥିପାଇଁ ମୁଁ ସବୁବେଳେ କବାଡ଼ି ଖେଳ ଖେଳେ ଏମିତିରେ ବି ସ୍କୁଲ୍ରେ ସେଇ ଖେଳ ସବୁବେଳେ ଖେଳିକି ମୁଁ ଜିତେ ସେଥିପାଇଁ ମୋତେ ଆମ ଗୁରୁଜୀ ଗୁରୁମାମାନେ ସେଠି ମୋତେ ବହୁତ ଭଲ ପାଆନ୍ତି ଆଉ ମୋତେ ମୋତେ ବି ସପୋର୍ଟ କରନ୍ତି ସବୁଠାରେ ଜିତେଇବା ପାଇଁ

ସେଥିପାଇଁ ମୋତେ ସେ ଖେଳରେ ଆମ ସ୍କୁଲ୍ରେ ପ୍ରଥମ ହେଇଥିନି ବୋଲି ମତେ ଆମ ବ୍ଲକ୍ ଲେବଲ୍ ବ ନେଇଥିଲେ ଖେଳେଇବା ପାଇଁ ସେ ବ୍ଲକ୍ ଲେବଲ୍ ଖେଳରେ ବି ମୁଁ ସେଠି ବି ଆୱାର୍ଡ଼ ପାଇକି ପ୍ରଥମ ହେଇକି ମୋତେ ପ୍ରାଇଜ୍ ଦିଆ ହେଇଥିଲା ମୋତେ ବହୁତ ଖୁସି ଲାଗିଥିଲା ସେଥିପାଇଁ ମୋତେ ସେ କବାଡ଼ି ଖେଳ ମୋର ବହୁତ ପ୍ରିୟ ସେଥିପାଇଁ ମୋତେ ପିଲାଟି ଦିନରୁ ତ ମୋତେ ପସନ୍ଦ ସେଥିପାଇଁ ମୁଁ କବାଡ଼ି ଖେଳ ମୁଁ ଖେଳିକି ମୋତେ ବହୁତ ଖୁସି ଲାଗେ ମୋତେ ଭଲ ଲାଗେ ବି